ଫସଲର ଉନ୍ନତି ଭରଣ ପୋଷଣ ଜଗିରଖି କରିବା ପାଇଁ ଏବଂ ଫସଲର ଉତ୍ପତିକରଣ ଯେମିତିକି ଫସଲକୁ ଅଧିକ ବଢ଼ାଇବା ଏବଂ ବିକ୍ରୟ ମୂଲ୍ୟରେ ଭଲ ଗ୍ରାହକ ଦେଖିକି ଭଲ ଗ୍ରାହକ ଦେଖିକି ମାାତ୍ରାଧିକ ରେଟ୍ ବଢ଼ାଇବା ଏବଂ କ୍ଷତିପୂୁରଣ ଗ୍ରସ୍ତ ସେମାନଙ୍କୁ କ୍ଷତିପୂରଣ ଗ୍ରସ୍ତ ସେମାନେ ବହୁତ କିଛି ଫସଲ ପାଇଁ କରିଥାନ୍ତି ଏବଂ ମଧ୍ୟସ୍ଥିମାନେ ମଧ୍ୟସ୍ଥିମାନେ ଫସଲର ଭରଣ ପୋଷଣ ଏବଂ ତାର ଭଲ ଭଲ ରେଟ୍ରେ ଯେମିତି ଛିଡ଼ ଛିଡ଼ାଯାଏ ସେମିତି ସାହାଯ୍ୟ କରିନ୍ତି ସାହାଯ୍ୟ କରିଥାନ୍ତି ଏବଂ ବିକ୍ରୟ ମୂଲ୍ୟରେ ଭଲ ଗ୍ରାହକ ଦେଖିକି ସେମାନେ କହିଥାନ୍ତି ଏବଂ ଏହି ଏବଂ ଏହି ଏହିପରି ବହୁତ କିଛି ସାହାଯ୍ୟ କରିଥାନ୍ତି ଫସଲ ଉତ୍ପାଦ କାର୍ଯ୍ୟରେ ସେମାନେ ଧାନ ମଣିିବାଠୁ ଆରମ୍ଭ କରିକି ଯେମିତିକି ଧାନ ଏବଂ ବହୁତ କିଛି ବହୁତ କିଛି ଧାନ ବିରି ମୁଗ ଏବଂ ବହୁତ କିଛି ଫସଲ କରିବାରେ ସେମାନେ ବହୁତ ସାହାଯ୍ୟ କରିଥାନ୍ତି ଏବଂ ଅଧା ଅଧା କ୍ଷେତ୍ରରେ ସେମାନେ ଅଧା ଅଧା ମୂଲ୍ୟରେ ଯେମିତିକି ବିଲର ମୁଖ୍ୟଠାରୁ ଅଧା ରେଟ୍ରେ ଛିଡ଼େଇକି ରେଟ୍ର ଅଧା ରେଟ୍ରେ ଛିଡ଼େଇକି ସେମାନେ ଅଧା ନିଅନ୍ତି ଏବଂ ତାଙ୍କୁ ଅଧା ଦିଅନ୍ତି ସେହି ମୂଲ୍ୟରେ ବହୁତ କିଛି ମଧ୍ୟ ସେମାନେ ସାହାଯ୍ୟ କରିଥାନ୍ତି ଏବଂ ଏହି ମୂଲ୍ୟ ଯେ ଯାହା ଯାହାକି ଗୋଟେ ମାଲିକଙ୍କ ପାଇଁ ବହୁତ କିଛି ସାହାଯ୍ୟ କରିଥାଏ ଏବଂ ଫସଲର ଫସଲର ଭରଣପୋଷଣ କେବଳ ମଧ୍ୟସ୍ଥି ଜଣେ ନେଇ ଥାଇିବ ସିଏ ଯଦି ମଧ୍ୟସ୍ଥି ନେଇଛି ତ ପଇସା ପାଇଁ ଭଲ ଗ୍ରାହକ ଦେଖି ଅଟକାଇ ଥାଏ ଏବଂ ଆମର ବହୁତ କିଛି ସାହାଯ୍ୟ କରିଥାଏ ମଧ୍ୟସ୍ଥି ବା ମଧ୍ୟସ୍ଥି ନେବା ଦ୍ୱାରା ଆମର ବହୁତ କିଛି ଉପକାରିତା ବି ହୋଇଥାଏ ଏବଂ ବହୁତ କିଛି ପଇସା ବି ଆଦାୟ ହୋଇଥାଏ